ଓଡ଼ିଶାର ଓଡ଼ିଆ ଭାଷା ତାମିଲର ତାମିଲ ଭାଷା ଗୁଜୁରାଟର ଗୁଜୁରାତି ସମ୍ବଲପୁରର ସମ୍ବଲପୁରୀ ବଙ୍ଗାଲୀର ବଙ୍ଗାଲୀ ଛତିଶଗଡ଼ର ଛତିଶଗଡ଼ି ଭୁବନେଶ୍ଵରର କଟକିଆ ଦିଲ୍ଲୀର ହିନ୍ଦୀ ସାଉଥ୍ ଆଫ୍ରିକାର ତାମିଲ୍ର ତାମିଲ୍ ରାଜସ୍ଥାନର ରାଜସ୍ଥାନୀ ଆମେରିକାର ଇଂଲିଶ୍ ବଙ୍ଗାଲର ବଙ୍ଗାଲୀ ନେପାଲର ନେପାଲୀ ଆଧୁନିକ ଯୁଗରେ ତ ବହୁତ ଭାଷାମାନେ ହେଲାନ ହେଲାନ ସେଥିଲାଗି ସବୁ ଭାଷାମାନକେ ମାନ୍ୟତା ବି ଦେଇଛନ୍ ଯେନ୍ତାକି ଆମର୍ ଭାରତର ଲାଙ୍ଗୁଏଜ୍ ହେଉଛିି ହିନ୍ଦୀ ତା'ର ବି ବହୁତ ମାନ୍ୟତା ଅଛେ ସବୁ ଭାଷାମାନଙ୍କୁ ନେଇକରି ବହୁତିଟା ସବୁ ଭାଷା ଲାଙ୍ଗଏଜ୍ ବି ସେନ୍ତି ହିନ୍ଦୀ ସବୁକେ ଏଇଟା କରିକରି ଆଧୁନିକ ଦୁନିଆର ଭାଷାମାନଙ୍କୁ ସବୁ ଡ଼େଭେଲପ୍ କରିକରି ଏଇଟା କରୁଛେ ହଁ ଠିକ୍ ଭାଷାମାନକେ ଏଠା ତ ହେଇପରି ସଂଯୋଗ ବ୍ୟବହାର କରି ଠିକ୍ ଭାବରେ ବ୍ୟବହାର କଲେ ସବୁ କିିଛି ଭଲ